ମୁଁ ମୋର ବିଦ୍ୟାଳୟରେ ପରୀକ୍ଷା ଦେବା ସମୟରେ ଗୋଟିଏ ପ୍ରଶ୍ନ ଆସିଥିଲା ଇଂଲିଶରୁ ଓଡ଼ିଆକୁ ଅନୁବାଦ କରିବା ମୋର ଇଂଲିଶ ପାଠପଢା ଭଲ ହେଉନଥିଲା ମୁଁ ଓଡ଼ିଆରେ ଅନୁବାଦ କରିପାରୁନଥିଲି ଯାହାଫଳରେ ମୋର ଓଡ଼ିଆରେ ମାର୍କ ଆସୁନଥିଲା ଆଉ କମ ମାର୍କ ରହିଥିଲା ମୁଁ ସାରଙ୍କର ଶିକ୍ଷତା ନେବାରୁ ଶିକ୍ଷାଗତ ଯୋଗ୍ୟତା ନେବାରୁ କିଛିଦିନ ମୁଁ ଇଂଲିଶକୁ ଓଡ଼ିଆରେ ଭଲଭାବେ ଅନୁବାଦ କରିପାରିଲି ଏବଂ ଭଲ ଅନୁବାଦ କରି ଭଲ ମାର୍କ ମଧ୍ୟ ପାଇଲି ଯାହା ଫଳରେ ଏବେ ଇଂଲିଶ ଓଡ଼ିଆ ମଧ୍ୟ ଠିକ ଭାବେ ଭଲ ହୋଇପାରୁଛି ପରୀକ୍ଷାରେ ମଧ୍ୟ ଭଲ ମାର୍କ ପରିଶ୍ରମ କରି ଭଲ ମାର୍କ ମଧ୍ୟ ଆଣିପାରିଛି